ପରିଦର୍ଶନ କରିବାକୁ ବହୁତଗୁଡ଼ିଏ ଜାଗା ଅଛି ଯେ ସେଥିମଧ୍ୟରୁ ପୁରୀ ହେଉଛି ଗୋଟିଏ ଭଲ ଜାଗା ଯିଏକି ଓଡ଼ିଆ ପରମ୍ପରାରେ ଜଗନ୍ନାଥ ମନ୍ଦିର ହେଉଛନ୍ତି ସବୁଠୁ ବଡ଼ ଠାକୁର ଆମେ ସେଠିକି ଯାଉ ଟ୍ରେନ୍ରେ ଗଲାପରେ ବଡ଼ ଦାଣ୍ଡକୁ ଯିବାପାଇଁ ରିକ୍ସା ଦେହରେ ଯାଉ ବଡ଼ ଦାଣ୍ଡରେ ପହଞ୍ଚି ଆମେ ପ୍ରଥମେ ପୁରୀ ମନ୍ଦିରକୁ ଯାଉ ପ୍ରଥମେ ପଡ଼ନ୍ତି ଗରୁଡ଼ ସ୍ତମ୍ଭ ଯିଏକି ତାକୁ ଛୁଇଁ ପାଦ ଧୋଇ ପୁଣି ମନ୍ଦିର ଭିତରକୁ ଯାଉ ଜଗନ୍ନାଥଙ୍କୁ କରିବା ଦର୍ଶନ କରିବାକୁ ହେଲେ ବହୁତ କଷ୍ଟ କରିବାକୁ ପଡ଼େ ସେ ଗହଳିରେ ଆମେ ଠେଲାପେଲା ହୋଇ ଜଗନ୍ନାଥଙ୍କୁ ଦର୍ଶନ କରି ପୁଣି ଫେରୁ ଆନନ୍ଦ ବଜାରକୁ ଆସି ସେଠି ଅବଢ଼ା ଖାଉ ଅବଢ଼ା ଖାଇବା ପରେ ଟିକିଏ ରେଷ୍ଟ ନେଇ ପୁଣି ଆସୁ ପୁରୀ ସମୁଦ୍ର ବେଳାଭୂମିକୁ ସେଠି ବିଭିନ୍ନ ପ୍ରକାର ଦୋକାନ ଲାଗିଥାଏ କିଣାବିକା କରୁ ସମୁଦ୍ର ଲହଡ଼ି ଢେଉ ଦେଖୁ ତ ତା' ମଧ୍ୟରେ ବି ବେଳେବେଳେ ଆମ ପିଲାମାନେ ବି ଗାଧାନ୍ତି ବିଭିନ୍ନ ପ୍ରକାର ଫଟୋ ଉଠାନ୍ତି ଫଟୋ ଉଠାଇବା ପରେ ବହୁତ ପ୍ରକାର ଜିନିଷ କିଣି ଆମେ ଆଉ ଅଲଗା ଜାଗା ସବୁ ଅଛି ପୁରୀର ଯେମିତି ଲୋକନାଥ ମନ୍ଦିର ସେଠିକି ବି ଯାଇଛୁ ସେଠି ବହୁତ ପ୍ରକାର ଶିବ ମନ୍ଦିର ଅଛି ଲୋକନାଥ ମନ୍ଦିରରେ ଅଛି ପ୍ରତ୍ୟକ୍ଷ ଯିଏକି ଲୋକମାନେ ସେ ଠାକୁରଙ୍କୁ ମାନନ୍ତି ସେ ଠାକୁରଙ୍କ ନାଁ କହିଲେ ବି ଲୋକଙ୍କର ରୋଗ ଭଲ ହୋଇଯାଏ ଏମିତି ବହୁତଗୁଡ଼ିଏ ମନ୍ଦିର ପୁରୀରେ ଆମେ ଦେଖିଛୁ